ଆଗରୁ ଲୋକମାନେ ଷ୍ଟୁଡ଼ିଓକୁ ଯାଇକରି ଫଟୋ ଉଠାଉଥିଲେ କିନ୍ତୁ ଏଥର ଲୋକମାନେ ନିଜ ନିଜ ମୋବାଇଲ୍ରେ ଫଟୋ ଉଠାଉଛନ୍ତି ଆଗ କା ଫଟୋ ଏବଂ ବର୍ତ୍ତମାନ ଫଟୋ ଭିତରେ ବହୁତ କିଛି ଫରକ ରହିଛି ସେତେବେଳେ ଆମେମାନେ ଯେଉଁ ଫଟୋ ଉଠାଉଥିଲେ ଆମେ ନିଜେ ଷ୍ଟୁଡ଼ିଓକୁ ଯାଉଥିଲେ ସେଠି ବସି ନେଚୁରାଲ୍ ଇଏର ନେଇକରି ବିଭିନ୍ନ ପ୍ରକାର ସଜାଇକରି ଆମେ ଫଟୋ ଉଠାଉଥିଲେ କିନ୍ତୁ ବର୍ତ୍ତମାନ ଲୋକମାନେ ଯେଉଁ ମୋବାଇଲ୍ରେ ଫଟୋ ଉଠାଉଛନ୍ତି ସେଥିରେ ସେମିତି କିଛି କିଛି ବି ରହୁନାହିଁ ମୋବାଇଲ୍ରେ ସେମାନେ ଫଟୋ ଉଠାଇ ଇଣ୍ଟର୍ନେଟ୍ ସାହାଯ୍ୟରେ ସବୁ କାଢ଼ି ଦେଉଛନ୍ତି କିନ୍ତୁ ସେତେବେଳେ ସେମାନେ ପ୍ରାକୃତିକ ଜିନିଷଟାକୁ ହିଁ ସେମାନେ ବ୍ୟବହାର କରୁଥିଲେ ଏବଂ ସେଠାରେ ଯେଉଁ ପ୍ରକାର ମୁଁ ଇଏ କରିବା କଥା ସେମାନେ ସବୁପ୍ରକାର କରୁଥିଲେ ଆଉ ବର୍ତ୍ତମାନ ଫଟୋରେ ମୋବାଇଲ୍ରେ ସେମିତି କିଛି ହେଉନି ଖାଲି ଆମେ ଠିଆ ହୋଇଯାଉଛେ ଫଟୋ ଉଠାଇ ଦେଇ ଯାଉଛନ୍ତି କିନ୍ତୁ ଆଗକାର ଆଉ ବର୍ତ୍ତମାନ ଭିତରେ ବହୁତ କିଛି ଫରକ ରହିଛି ଆମେ ସେତେବେଳେ ପ୍ରାକୃତିକ ଜିନିଷଟାକୁ ହିଁ ବ୍ୟବହାର କରୁଥିଲୁ କିନ୍ତୁ ବର୍ତ୍ତମାନ ଆମେ ପ୍ରାକୃତିକ ଜିନିଷକୁ ବ୍ୟବହାର କରୁନା ବର୍ତ୍ତମାନ ଲୋକମାନଙ୍କୁ ସେ ଗୋରା ଲୋକକୁ କଳା କରୁଛନ୍ତି ଏବଂ କଳା ଲୋକକୁ ଗୋରା କରୁଛନ୍ତି ଆଉ ଫଟୋର କୌଣସି କିଛି ମର୍ଯ୍ୟାଦା ରଖୁନାହାନ୍ତି ଆଉ ଆମେ ଯେଉଁ ଫଟୋ ଉଠାଉଛେ ସେ ଫଟୋରେ କିଛି ସେମିତି ରହୁନାହିଁ କିନ୍ତୁ ଆଗରୁ ଫଟୋଗୁଡ଼ିକ ବହୁତ ସୁନ୍ଦର ଲାଗୁଥିଲା ଲୋକମାନଙ୍କର ଫଟୋଗୁଡ଼ିକ ଦେଖିବା ପାଇଁ ବି ଭଲ ଲାଗୁଥିଲା ଆଉ ବର୍ତ୍ତମାନ ତ ସେମିତି କିଛି ନାହିଁ ସବୁ ଇଣ୍ଟର୍ନେଟ୍ ମାଧ୍ୟମରେ ସବୁ କରିଦେଉଛନ୍ତି ଆଉ ଫଟୋଗୁଡ଼ିକର ସେମିତି ଚାହିଦା ବି ବର୍ତ୍ତମାନ ନାହିଁ ଆଗ କାଳ ଫଟୋରେ ଯେଉଁ ଚାହିଦା ଥିଲା ବର୍ତ୍ତମାନର ଫଟୋରେ ସେସବୁ କିଛି ଚାହିଦା ଆମକୁ ଆସୁନି କି ଆମକୁ ପସନ୍ଦ ବି ହେଉନି ବର୍ତ୍ତମାନ ତ ଆପଣମାନେ ଜାଣିଥିବେ ସବୁ ଇଣ୍ଟର୍ନେଟ୍ ଯୁଗ ତେଣୁ ଅଧିକା ଆମେ ଆଉ କି କହିବା ଆଗ ଆଉ ଆଗ କାଳ ଫଟୋ ବର୍ତ୍ତମାନର ଫଟୋ ଭିତରେ ଫରକ କ'ଣ ଆମେ କହିପାରିବା ବର୍ତ୍ତମାନ ସବୁ ସେମିତି କିଛି ଆଉ ନାହିଁ